ଭାରତର ଆମର ସରକାରୀ ଭାଷା କହିଲେ ଦୁଇ ପ୍ରକାର ଗୋଟିଏ ହେଉଛି ହିନ୍ଦୀ ଏବଂ ଦ୍ଵିତୀୟଟି ହେଉଛି ଇଂଲିଶ ତ ତାହା ରାଜ୍ୟ ମଧ୍ୟ ରାଜ୍ୟ ନେଇ ମଧ୍ୟ ବିଭିନ୍ନ ପ୍ରକାରର ଭାଷା ରହିଅଛି ବିଭିନ୍ନ ପ୍ରକାର ରାଜ୍ୟରେ ବିଭିନ୍ନ ପ୍ରକାରର ଭାଷା ପ୍ରଚଳନ ଚାଲିଅଛି ଯେ ଯେମିତି ଆମର ଦିଲ୍ଲୀରେ ଆମର ହେଉଛି ହିନ୍ଦୀ ଭାଷା ଏବଂ ଆନ୍ଧ୍ରରେ ତାଙ୍କର ଆନ୍ଧ୍ରଭାଷା ଏବଂ ନାଟକରେ ତା'ର କର୍ଣ୍ଣାଟକୀ ଭାଷା ତେଣୁ ସେମିତି ଆମ ରାଜ୍ୟରେ ମଧ୍ୟ ଭାଷାର ଅଛି ତେଣୁ ବିଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାର ଭାଷା ପ୍ରଚଳନ ଚାଲୁଅଛି ଏମିତି ଯେଉଁ ରାଜ୍ୟକୁ ଗଲେ ଯେ ଯାହାର ଯେମିତି ଭାଷା ସେମିତି ଅଛି ତ ଆମର ସରକାରୀ ଭାଷା ମଧ୍ୟରେ ଆମର ସରକାରୀ ଭାବରେ ହିନ୍ଦୀ ଭାଷା ଆମର ହେଉଛି ପ୍ରଥମ ଭାଷା ଯେଉଁ ରାଜ୍ୟକୁ ଗଲେ ମଧ୍ୟ ଏହା ପ୍ରଚଳନ ଅଛି ଏବଂ ତାହା କହିଲେ ମଧ୍ୟ ସମସ୍ତେ ବୁଝିପାରିବେ ସହଜରେ ତେଣୁ ସବୁ ରାଜ୍ୟରେ ହିନ୍ଦୀ ଭାଷା ପ୍ରଚଳନ ହୋଇଥାଏ ସେହି ରାଜ୍ୟର ଭାଷା ଅନୁପାତରେ ହିନ୍ଦୀ ଭାଷାକୁ ବି ମୁଖ୍ୟତଃ ଦିଆ ହେଇଥାଏ ଯାହାକି ଆମେ ଯେଉଁଠି ଯେଉଁ ରାଜ୍ୟକୁ ଗଲେ ବି ଗୁଜୁରାଟକୁ ଗଲେ ବି ଆମର ସେଇଠି ହିନ୍ଦୀ ଭାଷା କହିଲେ ସେ ତା'ର ତା'ର ଲୋକେ ବୁଝିବେ ତାମିଲକୁ ଗଲେ ବି ସେଇଠି ଆମର ହିନ୍ଦୀ ଭାଷା କହିଲେ ଲୋକେ ବୁଝିବେ କିନ୍ତୁ ତାମିଲ ଭାଷାକୁ ଆମେ ହଠାତ୍ ବୁଝିପାରିବା ନାହିଁ କିମ୍ବା ଆମର ଗୁଜୁରାଟି ଭାଷାକୁ ବି ହଠାତ୍ ଆମେ ଆମ ରାଜ୍ୟରେ ବୁଝି ପାରିବା ନାହିଁ ତେଣୁ ହିନ୍ଦୀ ଭାଷା ହେଉଛି ଆମର ମୁଖ୍ୟ ଭାଷା ଆମେ ଯେଉଁ ରାଜ୍ୟକୁ ଗଲେ ମଧ୍ୟ ହିନ୍ଦୀ ଭାଷାର କଥାବାର୍ତ୍ତା କଲେ ସବୁ ରାଜ୍ୟର ଲୋକେ ତାହା ବୁଝିପାରିବେ ତେଣୁ ହିନ୍ଦୀ ଭାଷାକୁ ଆମେ ସାଧାରଣତଃ ବେଶୀ ମାତ୍ରାରେ ଧ୍ୟାନ ଦେଇଥାଉ ଏହା ହେଉଛି ଆମର ଏକ ରାଷ୍ଟ୍ରୀୟ ଭାଷା ବୋଲି ଆମେ ତାକୁ ଧରିଥାଉ